ଆଜ୍ଞା ଦାସ ଦାସ ସାର୍ ଆଜ୍ଞା ସାର୍ ନମସ୍କାର ସାର୍ ମୁଁ ରାମୁ କହୁଥିଲି ସାର୍ ମୁଁ ରାମୁ କହୁଥିଲି ସାର୍ ଜାଣି ପାରିଲେ ହଉ ଆଜ୍ଞା ସାର୍ ମୁଁ ଦେହ ଟିକେ ଇନ୍ଫେକ୍ସନ୍ ହେଇ ଫଳି ଯାଉଛି ଦେହ ସାରା କୁଣ୍ଡିଆ ଟାଇପ୍ର ସାର୍ କିନ୍ତୁ ବହୁତ ଯାଗାରେ ମେଡ଼ିସିନ୍ ଫେ ଖାଇଲିଣି ବହୁତ ଜାଗାରେ ଦେଖାଇଲିଣି ଡ୍ରପ୍ ୟୁଜ୍ କରୁଛି ଟନିକ୍ ବହୁତ ୟୁଜ୍ କରୁଛି ହେଲେ କମୁନି ବହୁତ ସାରା କୁଣ୍ଡେଇ କାଣ୍ଡେଇ ହେଉଛି ଦେହ ହାତ

ସାର୍ ଆପଣ ସାର୍ ଆପଣ କେନ୍ଦ୍ରାପଡ଼ା କେଉଁ କେଉଁ ବାରେ ଆସୁଛନ୍ତି ସାର୍ ମୁଁ ପରବର୍ତ୍ତୀ ମଙ୍ଗଳବାର ଆପଣଙ୍କୁ ଦେଖା କରିବି ଆଜ୍ଞା ସାର୍ ଆଉ ଗୋଟେ କଥା ଥିଲା ସାର୍ ମୁଁ ପଣ୍ଡା ସାର୍ଙ୍କ କତିରୁ ଆଣି ଖାଉଥିଲି ମେଡ଼ିସିନ୍ ହେଲେ ସାର୍ ସେ ମେଡ଼ିସିନ୍ କାମ କରୁନି କମି ଥିଲା ଅଳ୍ପ ଦିନ ହେଲେ ପୁଣି ବାହାରିଛି ଆଜ୍ଞା ସାର୍ ଏଇଲେ ମଙ୍ଗଳବାର ଭିତରେ ସାର୍ କିଛି କରି ହେବ କି ମାନେ ସାର୍ ରହି ହେଉନି ଜୋର୍ ସେ କୁଣ୍ଡେଇ କାଣ୍ଡେଇ ହେଉଛି

ଆଜ୍ଞା ସାର୍ ଆଉ ପଣ୍ଡା ସାର୍ ଗୋଟେ ଲେଖିଥିଲେ ଗୋଟେ ଟନିକ୍ ଲେଖିଥିଲେ ସାର୍ ସେ ଟନିକ୍ ଖାଇବା ଦ୍ୱାରା ଟିକେ ଭଲ ଲାଗୁଛି

ଆଜ୍ଞା ଆଜ୍ଞା ସାର୍ ଆଉ ଗୋଟେ କଥା ଥିଲା ସାର୍ ସେ ଜାଗାରେ ଯେ ସାର୍ ସେ ଜାଗା କୁଣ୍ଡେଇ ହେଲା ପରେ ସେ ଜାଗାଗୁଡ଼ିକ ଫଳି କି ନାଲି ପଡ଼ି ଘାଆ ଟାଇପ୍ର ହେଇ ଯାଉଛି ହ୍ୟାଲୋ ସାର୍ ସାର୍ ଯେ ଜାଗା ପୁରା ଘାଆ ଟାଇପ୍ର ହେଇ ଯାଉଛି

ସାର୍ ମୁଁ ସଫାସୁତରା ତ ପୁରା ରହୁଛି ସାବୁନରେ ହାତ ଧୋଉଛି ଠିକ୍ଠାକ୍ ସାର୍ ରହୁଛି ଆଜ୍ଞା ସାର୍ ଆପଣ ଏକ୍ଜାଟ୍ କ୍ୟାବିନ୍ଟା କେଉଁଠି ଅଛି କ୍ଲିନିକ୍ଟା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ଆଉ ମଙ୍ଗଳବାର ଦିନ ସାର୍ ମୁଁ ପହଞ୍ଚିବି ଯାଇକି ସାର୍ ଆପଣ କେତେଟାରୁ କେତେଟା ପର୍ଯ୍ୟନ୍ତ ରହୁଛନ୍ତି ଟାଇମ୍ ଦଶଟାରୁ ଚାରିଟା ଆଜ୍ଞା ସାର୍ ମୁଁ ଦଶଟା ଭିତରେ ଯାଇ ପହଞ୍ଚିଯିବି ଦେଖା କରିବାକୁ ଆପଣଙ୍କୁ ପ୍ରେସ୍କ୍ରିପସନ୍ ନେଇକି ଆଉ ମେଡ଼ିସିନ୍ ନେଇକି ଆଜ୍ଞା ରହୁଛି ସାର୍